ମତେ ଗଛ ଲଗେଇତେ ବହୁତୁ ଭଲ ଲାଗେ ମୁଁ ବିଭିନ୍ନ ପ୍ରକାର ଗଛ ଆମ ବାଡ଼ି ପଟେ ଲଗେଇଛି ଯଥା ଆମ୍ବ ଗଛ ପଣସ ଗଛ ନିମ୍ବ ଗଛ ଡାଳିମ୍ବ ଗଛ ପିଜୁଳି ଗଛ ବହୁତ ପ୍ରକାରର ଗଛ ଆମ ବାଡ଼ିରେ ଲଗେଇଛି